ବହୁତ ବଢ଼ିଆ ହଁ ହଁ ବହୁତ ବଢ଼ିଆ ବେପାର ହେଉଛି ସେ ଦିନକୁ କାଳେ ତାଙ୍କର ହଉ ଲକ୍ଷ ଲକ୍ଷ ତାଙ୍କର ବେପାର ହେଉଛି ତାଙ୍କର ଟ୍ରକ୍ ଟ୍ରକ୍ ଗାଡ଼ି ଆସି ମାଲ୍ ଲାଗୁଛି ଆଉ ହଁ ତାଙ୍କର ଡେଲି ଟ୍ରକ୍ ଲାଗୁଛି ଡେଲି ବହୁତ ସାରା ବେପାର ହେଉଛି ଆଉ

କେତେ ଟିକସ୍ ଦଉଥିବେ ସେମାନେ ସରକାର ଏତେ ସାରା ବେପାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ତ ବହୁତ ସାରା ପଇସା ତାଙ୍କର ଇନ୍ଭେଷ୍ଟ ହେଉଛି ଆଉ ବହୁତ ପଇସା ସବୁ ଲଗଉଛନ୍ତି

ହଁ ବହୁତ୍ ସାରା ଜିନିଷ ଟ୍ରକ୍ ଟ୍ରକ୍ ଗୋଦାମ ଭଳିଆ ବେପାର ତାଙ୍କର ହେଉଛି ପଟା ତେଲ ପନିପରିବା ଯାହା ହଉ ତାଙ୍କର ସବୁ ଗୋଟେ ଦିନ ଯାହା ସବୁ ଆସୁଛି ସବୁ ଗୋଟେ ଦିନ ବେପାର ସରିଯାଉଛି ହଁ ଗାଁ'ରେ ଗୋଟେ ଭଲ ଦୋକାନ ହେଇଛି ଆମର ଟୋଟାଲି ଏଇ ଚାରି ପାଞ୍ଚଟା ଦଶ'ଟା ଖଣ୍ଡେ ଗାଁ ସବୁ ତାଙ୍କ ବି ଦୋକାନରୁ ସବୁ ଜିନିଷ ନେଉଛନ୍ତି ବହୁତ ସାରା ବେପାର ହେଉଛି ନୁହଁ ତାଙ୍କ ଲକ୍ଷ ଲକ୍ଷ ଟଙ୍କାରେ ଆଉ

ଏତେ ଟଙ୍କା ସେମାନେ ଆଣୁଛନ୍ତି କୋଉଠୁ ବେପାର କରିବାପାଇଁ କି ଯାହା ବେପାରରୁ ପଇସା ପାଉଛନ୍ତି ସେଇଥିରେ ସବୁ ଇନ୍ଭେଷ୍ଟ କରି ଲଗଉଛନ୍ତି ଆଉ ବେପାର ହେଉଛି ଭଲ ସେଥିପାଇଁ ତାଙ୍କର ହଁ ଚାଲୁ ବେପାର ବେପାର ହେଲେ ଭଲ ଆମର ବି ଲାଭ ମୁଁ ଖାଇ ଆମକୁ ବି ସବୁ ସୁବିଧା ସବୁ ଜିନିଷପତ୍ର ମିଳିଯାଉଛି ଆମ ଗାଁ'ର ଉନ୍ନତି ହେଲେ ଭଲ ସମସ୍ତେ ଜାଣିବେ ଯେ ଏଠି କ'ଣ ଅଛି ଆସିକି ନେବେ ସାର୍ ବହୁତ ବେପାର ହେବ ଏହିଭଳିଆ ଆଉ ଆମେ ବି ମଧ୍ୟ କିଛି ଦରକାର ହେଲେ ସେଇଟା ନେଇ ଆସୁଛେ ହଁ ବହୁତ ସାରା ଦୋକାନ ବି ଏଇଟା ଗୋଦାମ୍ ନା ବହୁତ ସାରା ଦୋକାନ ମଧ୍ୟ ଏଇଠୁ ସେ ଜିନିଷ ବସ୍ତା ବସ୍ତା ନେଇକି ତାଙ୍କ ନିଜ ଦୋକାନରେ ବିକ୍ରି କରୁଛନ୍ତି ତାଙ୍କ ସବୁ ଚ୍ୟାଲେଞ୍ଜ ଚାଲିଛି ଆଉ ଆଉ ହଁ ଜିନିଷ ପତ୍ର କିଣାକିଣି ଲୋକ କିଣିକି ହଉ ହଁ ହଁ